ଆମ ଭଦ୍ରକ ଜିଲ୍ଲାର ଲୋକମାନେ ସାଧାରଣତଃ ଦେଶୀ ଖାଇବାକୁ ପସନ୍ଦ କରନ୍ତି ଆମ ଓଡ଼ିଆ ଯେତେବେଳେ ଆମେ ଯେତେବେଳେ ଜାତିରେ ଓଡ଼ିଆ ସେଥିପାଇଁ ଆମର ମୁଖ୍ୟ ଖାଦ୍ୟ ହେଉଛି ପଖାଳ ଭାତକୁ ଆମେ ବହୁତ ଭଲ ଭାବରେ ଖାଇବାକୁ ପସନ୍ଦ କରୁ ଆଉ ତା'ସହିତ ଆମର ମଧ୍ୟ ଆଉ ଗୋଟେ ଜିନିଷ ଯେଉଁଟାକି ଭଦ୍ରକ ପ୍ରସିଦ୍ଧ ପାଳୁଅ ଲଡ଼ୁ ପ୍ରାୟତଃ ଆମର ବହୁତ ଜାଗାରେ ଲୋକ ମଧ୍ୟ ୟା'କୁ ବନ ତିଆରି କରି ତ ଖାଇଥାନ୍ତି ତା'ସହିତ ବି ୟା'କୁ ବେପାର ହିସାବରେ ତାକୁ ନିଅନ୍ତି ତା'ସହିତ ଆମର ଲୋକପ୍ରିୟ ଖାଦ୍ୟ କହିବାକୁ ଗଲେ ଆହୁରି ମଧ୍ୟ ଯେମିତିକି ଭାତ ରୁଟି ତା'ସହିତ ମାଛ ଚିକେନ୍ ମଟନ୍ ଅଣ୍ଡା ତା'ସହିତ ଶାଗ ଡାଲି ଆଉ ଯେକୌଣସି ଖଟା ଖଟା ତରକାରୀ ବିଭିନ୍ନ ପ୍ରକାର ତରକାରୀ ଆମର ଏଇ ସବୁ ପାରମ୍ପାରିକ ଖାଦ୍ୟ ଏହା ପ୍ରାୟତଃ ସବୁବେଳେ ଅଧିକାଂଶ ଟାଇମ୍ ରେ ଆମର ଖାଇବା ସମୟରେ ଏହି ଖାଦ୍ୟକୁ ଆମେ ଖାଇଥାଉ ଆଉ ଏଇଥିରୁ ଏହିସବୁ ଖାଦ୍ୟକୁ ଆମେ ପ୍ରତିଦିନ ନିତି ଦୈନନ୍ଦିନ ଜୀବନରେ ଯେ ଯୋଉ ଯୋଉ ଖାଦ୍ୟଟା ଆମେ ଖାଉ ସେହି ଖାଦ୍ୟରେ ଏହା ସାମିଲ୍ ହୋଇ ରହିଥାଏ